ହଁ ହ୍ୟାଲୋ ହଁ ହଁ ପୋଷ୍ଟ୍ ଅଫିସ୍କୁ ଲାଗିଲା ଦହିଆ ହଁ ମୋର କିଛି ହଁ ମୁଁ ପ୍ରମୋଦ ସେଠୀ କହୁଥିଲି ହଁ ମୋର କିଛି କୋରିଅର୍ କରିବାର ଅଛି ତ

ମୋର ଗୋଟେ ଘଣ୍ଟା କୋରିଅର୍ କରିବାର ଅଛି ଆନ୍ଧ୍ରପ୍ରଦେଶକୁ ହଉ ତା'ମାନେ କେତେ କ'ଣ ପଇସା ଲାଗିବ ଆଉ କେତେ ଦିନ ଲାଗିବ ହଉ ଠିକ୍ ଅଛି ଆମ ପୋଷ୍ଟ୍ ଅଫିସ୍ଟା କେତେରୁ କେତେ ଖୋଲା ରହୁଛି ଦଶରୁ ଚାର ହଉ ହଉ ଠିକ୍ ଅଛି ମୁଁ ଏଇଠି ତ ଗାଁକୁ ଯିବି ଦୁଇ ଦିନ ଦୁଇ ଦିନ ହୋଇଯିବ ତା'ପରେ ମୁଁ ଗଲେ ଆପଣଙ୍କ ପାଖକୁ ଯିବି ଆଉ ତା'ପରେ ରବିବାରରେ ଖୋଲା ଅଛି ରବିବାର ଛୁଟି ଅଛି

ହଉ ହଉ ସୋମବାର ଦିନ ଠିକ୍ ଅଛି ଯିବି ତିନିଟା ବେଳେ ଯିବି

ତା'ମାନେ କେତେ ଦିନ ଲାଗିବ ଆଉ ତା'ମାନେ କ'ଣ କ'ଣ ଦରକାର ହେବ ହଁ ଠିକ୍ ହଉ ହଉ ଠିକ୍ ଅଛି ହଁ ଯଦି ମୁଁ ସୋମବାର ଦିନ ଯଦି ମୁଁ ସୋମବାର ଦିନ ପଠାଇବି ତା'ହେଲେ କେତେ ଦିନ ଲାଗିବ ହଉ ହଉ ଠିକ୍ ଅଛି ହଉ ହଉ ଠିକ୍ ଅଛି ଜଲଦି ପହଞ୍ଚିଯିବ ନା ଆଉ ପଇସା କେତେ ଲାଗିବ ଓଜନ ହିସାବରେ ଲାଗିବ ହଉ ହଉ ଠିକ୍ ଅଛି ହଉ ଠିକ୍ ଅଛି ସୋମବାର ଦିନ ତା'ହେଲେ ଯିବି ହେଲା ରହୁଛି ହଉ ଠିକ୍ ଅଛି ଆଜ୍ଞା ଆଉ ଯଦି ବଡ଼ ସାମାନ୍ ପଠାହେବ ସବୁ ଓଜନ ହିସାବରେ ପଇସା ଲାଗିବ ହଉ ଠିକ୍ ଅଛି ହଉ ଠିକ୍ ଅଛି ମୁଁ ସୋମବାର ଦିନ ଯିବି ହଉ ରହୁଛି ଆଜ୍ଞା ହଉ ସ୍ପିଡ଼୍ରେ ସ୍ପିଡ୍ କରିଦେବା ହଉ ହଉ ଠିକ୍ ଅଛି ମୁଁ ସୋମବାର ଦିନ ଯିବି

ତିନିଟା ତିନିଟାରେ ଯିବି ମୁଁ ଦଶଟାରେ ମୁଁ ଅଫିସ୍ ଅଛି ତ ଚାରିଟାରେ ଗଲେ ହେବ ହଉ ଠିକ୍ ଅଛି ତା'ହେଲେ ହଉ ହଉ ଠିକ୍ ଅଛି ତା'ହେଲେ ଦଶଟାରେ ଯିବି ହେଲା ହଉ ଠିକ୍ ଅଛି ଆପଣ ଥିବେ ତ ପୋଷ୍ଟାଲ୍ରେ ହଉ ହଉ ଠିକ୍ ଅଛି ହଉ ତା'ହେଲେ ରଖୁଛି